ମୁଁ ଥରେ ମୋର ସାଙ୍ଗ ପାଇଁ ଗୋଟିଏ କବିତା ଲେଖିଥିଲି ସିଏ ତାହାକୁ ପଢ଼ିବା ମାତ୍ରେ ଏତେ ଖୁସି ହେଇଗଲା ଯେ ତାର ଖୁସି କହିବାକୁ ଗଲେ ନସରେ ସେ ବହୁତ ଆନନ୍ଦ ହେଇଗଲା ସେ କବିତା ପଢ଼ିକି ସିଏ ବହୁତ ଖୁସି ହେଇଗଲା ଆଉ ସେ ସମସ୍ତଙ୍କୁ କହିଲା ଦେଖ ମୋ ପାଇଁ ମୋ ସାଙ୍ଗ ଏହି କବିତାଟି ଲେଖିଛନ୍ତି ଏହାକୁ ଦେଖ ଏହା ଅଧିକ ହୃଦୟସ୍ପର୍ଶୀ ଏବଂ ମନୋହର ହୋଇଛି ଏହା ସମସ୍ତଙ୍କୁ ପଢ଼ିକି ବି ସେ ଶୁଣେଇଲା କବିତାଟି ମୁଁ ମୋ ସାଙ୍ଗଙ୍କ ବିଷୟରେ ଲେଖିଥିଲି ତାହା ତାହାଙ୍କର ମନକୁ ଛୁଇଁଗଲା ତାହାଙ୍କୁ ଅଧିକ ପସନ୍ଦ ଆସିବାରୁ ସେ ମତେ ଧନ୍ୟବାଦ ଅର୍ପଣ କରିଥିଲେ